ଓଡ଼ିଶା ପରିଦର୍ଶନ କରିବା ସମୟରେ ଲୋକମାନେ ଗାଇଡ଼ର ବ୍ୟବହାର କରନ୍ତି ଗାଇଡ଼ କେଉଁଠି କ'ଣ ଅଛି କହିଦେବ କେଉଁ ଜାଗା ଗଲେ ଅସୁବିଧା ହେବନି ସେ ସବୁ ମଧ୍ୟ ଆମେ ଗାଇଡ଼ ଦ୍ୱାରା ଜାଣିପାରିବା ଲ୍ ଲାଇସେନ୍ସ ପ୍ରାପ୍ତ ଗାଇଡ଼କୁ ଆମେ ବ୍ୟବହାର କରିପାରିବା ସେଇ ଲାଇସେନ୍ସ ପ୍ରାପ୍ତ ଗାଇଡ଼ର ଅନୁମତି ନେଇ ଆମେ ଓଡ଼ିଶା ପ୍ରଦର୍ଶନ କରିବାକୁ ବାହାରିଥାଉ କେଉଁ ଜାଗାକୁ ଗଲେ କ'ଣ ହେବ କେଉଁଠି କ'ଣ ରହିଛି ଆମକୁ ସବୁ ଗାଇଡ଼ ଦ୍ୱାରା ଗାଇଡ଼ରୁ ଅନୁମତି ମିଳିପାରିବ ଆମେମାନେ ବାହ୍ୟ ମନୋରଞ୍ଜନ କାର୍ଯ୍ୟକଳାପ କିମ୍ବା ଦୁଃସାହସିକ କ୍ରୀଡ଼ା ଚେଷ୍ଟା କରିପାରିବା